ପଶୁ ପଶୁ ଆଉ ମାଂସ ପଶୁ ବେଲେ ଆମର୍ ହେଉଛେ ଗାଈ ଗାଈ ଯଦି ଆମକୁ କ୍ଷୀର ଦେଉଛେ କ୍ଷୀର୍ରେ ବି ଆମର ଲୋକ୍ ହେତେ ଡେଭଲପ୍ ହେଉଛନ୍ ନାଇଁ ବି ହେଇ ପାର୍ବାର୍ କିନ୍ତୁ ମାଂସ ବ୍ରଏଲର୍ ମାଂସ ଦ୍ଵାରା ଲୋକେ କିଛି ନାଇଁ ହେଲେ ବି ତିନ୍ ଚାର୍ଟା ରଖୁଛନ୍ତି ଏବଂ ମାଂସ କଟିଂଗ୍ କରିବା ଦ୍ୱାରା ଲୋକ୍ମାନେ ଉପକୃତ ହେଉଛନ୍ତି କେଜିରେ ହେଉ ଅବା ଯାହାରେ ହଉଁ କିଛୁ ବ୍ରଏଲର୍ ଫାର୍ମଟେ ତିଆରି କରିବା ପୋଖରୀ ଉପରେ କରି ଦେଉଛନ୍ ଏବଂ ତା'ର ଯେଉଁ ମଳମୁତ୍ର ପୋଖରୀରେ ପଡ଼ି ମାଛ ବି ଚାଷ୍ କରାଯାଉଛେ ମାଛ୍ ଚାଷ୍ ଦ୍ଵାରା ସେଠି ଲୋକ୍ ମାନେ ବହୁତ୍ ଉପକୃତ ହେଉଛନ୍ ଉପକୃତ ହେବା ଦ୍ଵାରା ମାଛ୍କେ ମାରି କରି ଲୋକ୍ମାନେ ବିକ୍ରି କରି କରି ହେନେବି ଲୋକ୍ କିଛି ନହେଲେ ବି ଗୁଟେ ଦଶ୍ ବାର ଯନ୍ ଆରାମ୍ରେ ରଖି କରି ସେ ଚାଷ୍ କରିପାରୁଛେ ଆରୁ ବଏଲର୍ ବଏଲର୍ ଦୁକାନ୍ ଆଉ ମାଂସ କାଟି କରି ବି ହେଟି ବି ଚାର୍ ପାଞ୍ଚ୍ ଜନ୍ ଆରାମ୍ ରେ ରଖିକରି ଲୋକ୍ ବ୍ୟବହାର୍ କରି ପାରୁଛନ୍ ଆଉ ବାକି ରହେଲା ଆମର୍ ମାଛ ପୋଖରୀର ଯାହା କିଛି ସେବନ୍ କରୁଛନ୍ ତାହା ଲୋକଙ୍କର ହିତ ପାଇଁ ହେଉଛେ ଆଉ ଆଉ କାଣା ବାକି ରହେଲା ଦୁଗ୍ଧ ଦୁଗ୍ଧ ହେଉଛେ ଆମର୍ ଗାଈ କ୍ଷୀର ଦ୍ୱାରା ହେଉଛେ ଆଉ